ଏକ ନଅ ଦୁଇ ହଜାର କୋଡ଼ିଏ ସାତ ପାଞ୍ଚ ଦୁଇ ହଜାର ଉଣେଇଶୀ ସାତ ଛଅ ଉଣେଇଶି ଶହ ପଞ୍ଚାନବେ ତେଇଶି ଆଠ ଉଣେଇଶି ଶହ ଅଠାନବେ ଅଣତିରିଶି ନଅ ଦୁଇ ହଜାର ଏକ